ହଁ ମୁଁ ନନ୍ଦନକାନନ ଚିଲିକା ଓ ଅଭୟାରଣ୍ୟଗୁଡ଼ିକରେ ପକ୍ଷୀମାନଙ୍କୁ ଦେଖିବାକୁ ଯାଇଛି ସେଠାରେ ଆମ ସ୍ଥାନୀୟ ଅଞ୍ଚଳରେ ଥିବା ପକ୍ଷୀଙ୍କ ସଂଖ୍ୟା ଠାରୁ ବହୁତ ଅଧିକ ମାତ୍ରାରେ ପକ୍ଷୀ ରହିଥାନ୍ତି ସେଠାରେ ଆମେ ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗର ପକ୍ଷୀଗୁଡ଼ିକ ଦେଖିବାକୁ ପାଉ କିନ୍ତୁ ଆମ ସ୍ଥାନୀୟ ଅଞ୍ଚଳରେ ଏତେ ମାତ୍ରାରେ ଦେଖିବାକୁ ମିଳନ୍ତି ନାହିଁ